ମୁଁ କେନ୍ଦ୍ରାପଡ଼ା ମାର୍କେଟ୍ରୁ ସିଲ୍ ବ୍ରାଣ୍ଡ୍ର ଗୋଟେ ଜ୍ୟାକେଟ୍ କିଣିଥିଲି ସେଇ ଜ୍ୟାକେଟ୍ରେ ଭଲ କପଡ଼ା ଥିଲା ଆଉ ଭଲ ପିନ୍ଧିବାକୁ ଭଲ ଆରାମ ଥିଲା ଆଉ ଜ୍ୟାକେଟ୍ ବି ଭଲ ଜ୍ୟାକେଟ୍ ମୋର ବି ଭଲ ଶ ଅନୁଭୂତି ହେଉଛି ସେ ଜ୍ୟାକେଟ୍ ପିନ୍ଧିଲେ ମୋତେ ଭଲ ଆରାମ ଲାଗୁଛି ଆଉ ସମସ୍ତେ ବି ଭଲ କହୁଛନ୍ତି ଯିଏ ଦେଖୁଛି ସେ କହୁଛି ନା ୟେ ଜ୍ୟାକେଟ୍ଟି ବହୁତ ଭଲ ତେଣୁ ମୋର ଅନୁଭୂତି ହିସାବରେ ସେ ଜ୍ୟାକେଟ୍ଟି ବହୁତ ଭଲ